ସାଧାରଣତଃ ଆମ ଅଞ୍ଚଳର ଲୋକମାନଙ୍କ ପାଖରେ ସମ୍ବଳର ଅଭାବ ଥାଏ ଯାହାଦ୍ୱାରା ସେମାନଙ୍କର ପିଲାଛୁଆଙ୍କୁ ଭଲ ଉନ୍ନତମାନର ପାଠ ପଢ଼ାଇ ପାରନ୍ତି ନାହିଁ ଯେଉଁ ଏଥିପାଇଁ ଆଉ ଗୋଟିଏ ଜିନିଷ ମଧ୍ୟ ଅଭାବ ରହୁଛି ଯେଉଁଟା କି ଆମ ସ୍କୁଲ ହେଉ କଲେଜ ହେଉ ଆମେ ଠିକ୍ସେ ମଧ୍ୟ ତିଆରି କରି ପାରୁନାହାଁନ୍ତି ଯାହାର ଭିତ୍ତିଭୂମିର ଅଭାବ ରହିଛି ଯଦି ଆମର ଭିତ୍ତିଭୂମିକି ବଢ଼ାଇ ଯାଇ ଲୋକମାନେ ଯଦି କିଛି ଜମି ସାହାଯ୍ୟ କରନ୍ତେ ତାହେଲେ ଆମର କଲେଜ ହେଉ କି ସ୍କୁଲ ହେଉ ସେଗୁଡାକର ଆକାର ଆକାରରେ ବଢ଼ା ଯାଇପାରନ୍ତା ଶ୍ରେଣୀଗୃହ ବଢ଼ା ଯାଇପାରନ୍ତା ତାହେଲେ ପିଲାମାନଙ୍କୁ ପାଠ ପଢ଼ିବା ମଧ୍ୟ ସୁବିଧା ହୁଅନ୍ତା ଖେଳକୁଦ କରିବା ପାଇଁ ମଧ୍ୟ ଆହୁରି ଜାଗା ମିଳିଯାଆନ୍ତା ଆଉ ଭଲ ସ୍କୁଲ ମଧ୍ୟ ନିର୍ମାଣ ହୋଇପାରନ୍ତା ତା ସହିତ ଭଲ ଶିକ୍ଷକ ମଧ୍ୟ ଗୋଟିଏ ସ୍କୁଲକୁ ପରିଚାଳନା କରିବାକୁ ହେଲେ ଗୋଟିଏ ଭଲ ଶିକ୍ଷକ ନିହାତି ଆବଶ୍ୟକ କାଇଁନା ଶିକ୍ଷା ମାନେ ଶିକ୍ଷାର ମୂଳଦୁଆ ଆରମ୍ଭ ହେଉଛି ଶିକ୍ଷକ ଯଦି ଶିକ୍ଷକ ଯଦି ଠିକ୍ ନ ରହିବ ତାହେଲେ ସ୍କୁଲରେ ପାଠ ଛୁଆଙ୍କୁ ପାଠ ପଢ଼େଇବା ସମ୍ଭବପର ନୁହଁ ଆଉ ଅଧ୍ୟୟନର ବ୍ୟବସ୍ଥା ଯଦି ପ୍ରତି ଶିକ୍ଷକମାନେ ସେମାନଙ୍କର କେମିତି ଆମେ ପିଲାଙ୍କୁ ପାଠ ପଢ଼େଇବା ସେ ବାବଦରେ ଯଦି ସେମାନେ ଧ୍ୟାନ ଦିଅନ୍ତେ ତାହେଲେ ପିଲାମାନେ ମଧ୍ୟ ଆରାମରେ ପାଠ ପଢ଼ି ପାରନ୍ତେ କିନ୍ତୁ ଆଜିର ସମାଜରେ ସେଇ ଆଜିର ଦିନରେ ଶିକ୍ଷକମାନଙ୍କ କ୍ଷେତ୍ରରେ ପ୍ରାୟତଃ ସେ ଜିନିଷଟା ହେଉନାହିଁ ସରକାରୀ ଯେଉଁ ନିୟମ ଗୁଡ଼ାକ କରି ଦେଉଛନ୍ତି ସେ ନିୟମରେ ଶିକ୍ଷକମାନେ ବାନ୍ଧି ହୋଇଯାଉଛନ୍ତି ଯେଉଁଟାକି ଆଉ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ସେ ଜିନିଷଟା ଆଉ ଆଦରଣୀୟ ହୋଇପାରୁନି ଯାହାଫଳରେ ଯାହା ସରକାର ନିୟମ କରିଦେଲେ ସେହି ହିସାବରେ ଆପଣଙ୍କର ପାଠ ପଢ଼ାର ଇଏଟା ଚାଲିଲା କିନ୍ତୁ ପିଲା କଣ ଚାହୁଁଛି ନ ଚାହୁଁଛି ସେ ଜିନିଷଟାକୁ ଆଉ ଧ୍ୟାନ ଦିଆ ଦିଆଯାଇ ପାରୁନାହିଁ ଏହିସବୁ ଦିଗ ଗୁଡ଼ିକୁ ଯଦି ଧ୍ୟାନ ଦିଆଯାଅନ୍ତା ତାହେଲେ ପିଲାମାନଙ୍କର ପାଠପଢ଼ାରେ ଆହୁରି ଉନ୍ନଟି ହୋଇପାରନ୍ତା